ଆମ ସମସ୍ତଙ୍କୁ ଚଳଚ୍ଚିତ୍ର ଦେଖିବାକୁ ବହୁତ ପସନ୍ଦ ଲାଗେ ଏମିତି କି ହୁଁ ଚଳଚ୍ଚିତ୍ରକୁ ଉପଭୋଗ କରିବା ପାଇଁ ଲୋକମାନେ ଆଗରୁ ହଲ୍ ଯାଉଥିଲେ ଏବେ ଟେକ୍ନୋଲୋଜିର ବ୍ୟବହାର ଯୋଗୁ ଘରେ ବସିକି ସେମାନେ ଚଳଚ୍ଚିତ୍ରକୁ ଉପଭୋଗ କରିପାରୁଛନ୍ତି ଆଉ ସେମାନଙ୍କୁ ହଲ୍କୁ ଯିବାକୁ ପଡ଼ୁନାହିଁ ଏବେ ଡିଜିଟାଲ୍ ଦୁନିଆ ହୋଇଯିବାରୁ ଏବେ ବଡ଼ ବଡ଼ ସ୍କ୍ରିନ୍ରେ ଲୋକମାନେ ଚଳଚ୍ଚିତ୍ରକୁ ଉପଭୋଗ କରୁଛନ୍ତି ନୂଆ କିଛି ଡିଜାଇନ୍ରେ ସେମାନେ ଚଳଚ୍ଚିତ୍ରକୁ ଉପଭୋଗ କରି ବହୁତ ଖୁସି ହେଉଛନ୍ତି